ଆମର ବିଭିନ୍ନ ପ୍ରକାର ଦୁର୍ଘଟଣା ଘଟୁଛି ଯାହାଦ୍ୱାରା କି ଲୋକମାନଙ୍କର ବହୁତ ଜୀବନ ନଷ୍ଟ ହେଉଛି ତ ସେଥିପ୍ରତି ଆମେ ବାଇକରେ ଗଲାବେଳେ ବହୁତ ନିରାପତ୍ତା ଆପଣେଇବା ଦରକାର କାରଣ ବାଇକଟା ଯେହେତୁ

ତ ଗାଡ଼ି ମଟର ବାମ ପଟରେ ନେବା କେଉଁଠି ଲୋକ ଯାଉଥିବେ କି ଗ ପଶୁପକ୍ଷୀ ଜୀବଜନ୍ତୁ ମଧ୍ୟ ରୋଡ଼ରେ ଯାଉଛନ୍ତି ତ ତାଙ୍କ ପ୍ରତି ମଧ୍ୟ ଧ୍ୟାନ ଦେବା ଦରକାର ଧ୍ୟାନ ଦେଲେ ଆମେ ମାନେ ଆମେ ଧ୍ୟାନ ଦେଲେ ଆମେ ରହିବା ସୁରକ୍ଷିତ ଏବଂ ଜୀବଜନ୍ତୁ ଅନ୍ୟାନ୍ୟ ମଣିଷ ମଧ୍ୟ ସୁରକ୍ଷିତ ରହିବେ ସେଥିପାଇଁ ଆମେ ନିତିଦିନିଆ ଜୀବନରେ